ହଁ କୁହନ୍ତୁ

ହଁ ଶୁଭୁନି ଟିକେ ଠିକ୍ରେ କୁହନ୍ତୁ

ତ ଆପଣ କେଉଁଟା ନେବାକୁ ଚାହୁଁଛନ୍ତି ସେଇଟା କୁହନ୍ତୁ କ'ଣ କହିଲେ ହଁ ଯଦି କହୁଛନ୍ତି ତାହେଲେ ଗୋଡ଼୍ରେଜରେ ନେଲେ ବି ଚଳିବ

ହଁ କୁହନ୍ତୁ ହଁ ଜିନ୍ସ ବି ତ ଭଲ ଅଛି ଆପଣ ଜିନ୍ସ ଯେମିତି କହିବେ ସେମିତି ଅଛି ଆମ ପାଖରେ

ନାଇଁ ସେଇଟା ଭଲ ଆସିବ କିନ୍ତୁ ଆମ ପାଖରେ ସେମିତି ପିଲା ନାହାଁନ୍ତି ସଜେଇବା ପାଇଁ

କ'ଣ କହିଲେ

ଆଜ୍ଞା ଠିକ୍ ଅଛି ରଖନ୍ତୁ